ଆମ ଜିଲ୍ଲାର ମାଲକାନଗିରି ସବୁଠାରୁ ଭଲ ବୁଲିବା ଜାଗା ହେଉଛି ସତିଗୁଡ଼ା ଡ୍ୟାମ୍ ତ ସେଇଠି ଯିବା ପାଇଁ ଏତେ ଖର୍ଚ୍ଚ ନାହିଁ କାହିଁକିନା ଆଜିକାଲି ତ ଲକ୍ଷ୍ମୀ ବସ୍ ଅଛି ଆପଣ ଦଶ ଟଙ୍କାରେ କୋଡ଼ିଏ ଟଙ୍କାରେ ଯାଇ ଆସିପାରିବେ ଆଉ ଖାଇବା ପାଇଁ ବି ବେଶୀ କିଛି ଖର୍ଚ୍ଚ ହଉନି କାଇହିଁ ଆପଣ ଯଦି ଚାହିଁବେ ସେଇଠି ଭୋଜି କରିପାରିବେ ଆଉ ଯଦି ଆପଣ ଚାହିଁବେ ସେଇଠି ରେଷ୍ଟୁରାଣ୍ଟ୍ର ବ୍ୟବସ୍ଥା ଅଛି ସେଇଠି ଆପଣ ଆରାମରେ ଯାହାବି ଅର୍ଡ଼ର୍ କରିବେ ଗରମ ଗରମ ସେମାନେ କରିଦେବେ ଖାଇବା ପିଇବାର କିଛି ଅସୁବିଧା ନାହିଁ ସବୁ କିଛି ବ୍ୟବସ୍ଥା ସେଇଠି ଅଛି ସେଇଠିକାର ସ୍ୱତନ୍ତ୍ରତା ହେଉଛି ସେଇଠି ମାନେ ସବୁ କିିଛି ମାନେ ନୀଟ୍ ଆଣ୍ଡ୍ କ୍ଲିନ୍ ସବୁ ଡଷ୍ଟ୍ବିନ୍ ବ୍ୟବସ୍ଥା ମଧ୍ୟ ଅଛି ସେଇଠି କେହି ଅଳିଆ ଆବର୍ଜନା ଫୋପାଡ଼ନ୍ତି ନାହିଁ କାହିଁକିନା ସମସ୍ତେ ବୁଲିବାକୁ ଯାଉଛନ୍ତି ବୁଲିବା ଜାଗାଟା ଯଦି ଆମର ପରିଷ୍କାର ପରିଚ୍ଛନ୍ନ ନହବ ତା'ହେଲେ ଆମକୁ ଭଲ ଲାଗିବନି ତ ଡଷ୍ଟ୍ବିନ୍ ବ୍ୟବସ୍ଥା ଅଛନ୍ତି ଛୋଟ ପିଲାଠାରୁ ବଡ଼ ସମସ୍ତେ ସେ ଡଷ୍ଟ୍ବିନ୍ ୟୁଜ୍ କରୁଛନ୍ତି ଆଉ ବେଶୀ ଦୂର ନାହିଁ ଯେହେତୁ ପାଖରେ ଅଛି ତ ସମସ୍ତଙ୍କୁ ପାଖ ଜାଗାଟା ଛୁଟି ମିଳିଲେ ବୁଲିବାକୁ ବି ଭଲ ଲାଗେ ସମସ୍ତେ ଯାଇକି ବୁଲିକି ଆସନ୍ତି ଆଉ ଖାଇବା ପିଇବାର ବ୍ୟବସ୍ଥା ତ ଅଛି ତ ସେଇଥି ପାଇଁ କେହି ସମୟ ନଷ୍ଟ ନକଲେ ବି ହବ କାହିଁକିନା ସେଇଠି ବୁଲାବୁଲି କରିକି ଖାଇକି ପଳେଇ ଆସିଲେ ହେବ ଆଉ ବଣଭୋଜି ପାଇବି ଆପଣ ଯଦି ସାମଗ୍ରୀ ନେଇଯିବେ ତ ଆରାମରେ ସେଇଠି ରୋଷେଇ କରିକି ଖାଇ ପାରିବେ ବୁଲିପାରିବେ ବଢ଼ିଆ ସୁନ୍ଦର ଜାଗାଟା